ଖୋଲା ପାଣିରେ ପହଁରିବା ସମୟରେ ଆମକୁ କିଛି ଜିନିଷ ଧ୍ୟାନ ରଖିବାକୁ ପଡ଼େ ଯେମିତିକି ଫାଷ୍ଟ ତ ସବୁଥିରେ ନଦୀ ହଉ କି ବଡ଼ ବଡ଼ ସମୁଦ୍ର ମାନଙ୍କରେ ସି ଲେବଲ୍ ଥାଏ ସି ଲେବଲ୍କୁ ଦେଖିକି ଆମକୁ ସେତିକି ଦୂର ଯିବାକୁ ପଡ଼େ ତ ଯଦି ସି ଲେବଲ୍ ଯାଏ ଯେତିକି ସାଇନ୍ ଦେଇଥାନ୍ତି ସେତିକି ଯଦି ଯିବୁ ତ ସେତିକି ସେଫ୍ ଥାଏ ଆଉ ଯଦି ତା'ର ଆଗକୁ ଯିବୁ ସେଇଟା ଆମ ପାଇଁ ସେଫ୍ ନୁହଁ ତ ଯେଉଁମାନେ ବି ଭଲରେ ପହଁରିବା ଜାଣିଛନ୍ତି କି କ'ଣ ତାଙ୍କେ ମାନେ ବାଲାନ୍ସ କରିବା ଜାଣିଥାନ୍ତି ଖସଡ଼ା ପଥର ଆସୁ କିି ପାଣିର ଦୃଢ଼ ପ୍ରଭାବ ପ୍ରଭାବ ଦୃଢ଼ ପ୍ରଭାବ ବହୁତ ଥାଏ